ଆମେମାନେ ସିନେମା ହଲ୍ରେ ଚଲଚ୍ଚିତ୍ର ଦେଖିବାକୁ ଗଲେ ଟିକେଟ୍ କାଟି ସିନେମା ହଲ୍ରେ ଯିବାକୁ ପଡ଼େ ଟିକେଟ୍ ଚଲଚ୍ଚିତ୍ରରେ ପଚାଶରୁ ଶହେ ଦେଶ ଭିତରେ ରହେ କିନ୍ତୁ ଆମର ଓଡ଼ିଶାର ପ୍ରିୟ ଖେଲ କ୍ରିକେଟ୍ ସମସ୍ତଙ୍କ ପ୍ରିୟ ଖେଲ କ୍ରିକେଟ୍ କ୍ରିକେଟ୍ ଖେଲ କ୍ରିକେଟ୍ ଖେଲ ଦେଖିବା ପାଇଁ ଆମେ ହଲ୍ରୁ ଯିବାକୁ ପଡ଼୍ଲେେ ହଜାର ଦୁଇ ଶହ ଦୁଇ ହଜାର ପାଞ୍ଚ ଶହ ଏମିତି ଟିକେଟ୍ ଆଉ କମେଡ଼ି ଦେଖିବାକୁ ଗଲେ ବି ହଜାର ପାଞ୍ଚ ଶହ ଦୁଇ ଶହ ଏମିତି ଟିକେଟ୍ ରହେ ତେଣୁ ଆମେ କି ଚଲଚ୍ଚିତ୍ର ଦେଖିବାକୁ ଗଲେ ଅଳ୍ପଟିକିରିରେ ଆମେ ଚଳଚ୍ଚିତ୍ର ଦେଖିପାରୁ କିନ୍ତୁ କ୍ରିକେଟ୍ ଆମର ପ୍ରିୟ ଖେଲ ତେନୁ କ୍ରିକେଟ୍ ଖେଲ ଦେଖିବାକୁ ଗଲେ ଆମର ବେଶୀ ଟଙ୍କାର କ୍ରିକେଟ୍ କାଟିବାକୁ ହଏ କିନ୍ତୁ ଲୋକମାନେ ତଥାପି କ୍ରିକେଟ୍ ଖେଲ ଦେଖିବାକୁ ଯାଏ କାରଣ କ୍ରିକେଟ୍ ଖେଲ ବହୁତ ଭଲ ଲାଗେ ସମସ୍ତଙ୍କୁ ଭଲ ଲାଗେ ମୋତେ ବି ତ ବେଶୀ ଭଲ ଲାଗେ ଚଲଚିତ୍ରଠାରୁ କ୍ରିକେଟ୍ ଖେଲ ମୋର ପ୍ରିୟ ଆଇ ପି ଏଲ୍ ଖେଲ ଆରମ୍ଭ ହେଲେ ତ ମୁଁ ତ ଟିଭିରୁ ଆଉ ଉଠୁନି ଆଉ ଏଇଠି ତ ଗାଁ ଗାଁରେ ତ ସିନେମା ହଲ୍ ନାହିଁ ସେଥିପାଇଁ ସହରକୁ ଯିବାକୁ ପଡ଼େ ସହରେ ମୁଁ କେମିତି ଯିବି ସେଥିପାଇଁ ମୁଁ ଟିଭି ଚ୍ୟାନେଲ୍ରେ ବସି ଲୁଚି ଆଇ ପି ଏଲ୍ ଖେଲା ଦେଖିବା ପାଇଁ ମୋତେ ଫିଲ୍ମ ଆଗରେ ଭଲ ଲାଗୁଥିଲା ଏବେ ଏତେ ବି ଭଲ ଲାଗୁନି ଏବେ ମୋର କ୍ରିକେଟ୍ ଖେଲ ସବୁଠୁ ପ୍ରିୟ ସବୁ ଭଲ ଲାଗୁଚି ଖାଲି କ୍ରିକେଟ୍ ଖେଲ ନା ଯେକୌଣସି ଖେଲ ମୋତେ ଭଲ ଲାଗେ ଖେଲ ଆଉ କବାଡ଼ି ମୋର ପ୍ରିୟ ଜିନିଷ